ଗାଁରେ ଜଳର ପାଣି ପାଇଁ ଲୋକେ ବହୁତ ଦୂରକୁ ଯାଇ ଥାନ୍ତି ତେଣୁ ଆମେ ଜଳକୁ ନଷ୍ଟ କରୁନାହିଁ ପାଣିିର କଥା ବିନିଯୋଗ କରୁଛନ୍ତି କପଡ଼ା ଧୋଇବାରେ ମଧ୍ୟ ଆମେ ଆମେ ପାଣିକୁ ନଷ୍ଟ କରୁନାହିଁ ଯେମିତି ଲୋକମାନେ ଅଥରରେ ଜାଣି ପାଣି ମିଳୁ ମିଳୁଛି ବୋଲି ନଷ୍ଟ କରୁଛନ୍ତି ଯଦି ଆମେ ଏବେ ନେଇ ପାଣି ମୁଁ ଏତେ ଖର୍ଚ୍ଚ କରିବା ତେବେ ଆମର ଭବିଷ୍ୟତରେ ବହୁତ ସମସ୍ୟା ଦେଖେଇବାକୁ ପଡ଼ିବ ଆଉ ପାଣି ମଧ୍ୟ ମିଳିବ ନାହିଁ ପାଣି ହିଁ ଆମ ଜୀବନ ତେଣୁ ପାଣି ବିନା ଆମେ ବଞ୍ଚି ପାରିବା ନାହିଁ ତେଣୁ ଆମେ ପୋଷାକକୁ ପ୍ରଥମେ ଗୋଟିଏ ବାଲ୍ତିରେ କିଛି ପାଣି ଓ ସର୍ଫ ପକାଇ ଛଡ଼ାଇ ଥାନ୍ତୁ ଛଡ଼ାଇଥାଏ କିଛି ସମୟ ପରେ କିଛି ସମୟ ପରେ କପଡ଼ାକୁ ଜାଡ଼ି ସଫା କଲୁ ଦୁଇଟି ବାଲ୍ତିରେ ପାଣି ରଖି କପଡ଼ାକୁ ପ୍ରଥମ ବାଲ୍ତିରେ ପ୍ରଥମେ ଧୋଇ ତାପରେ ଆଉ ଗୋଟିଏ ବାଲ୍ତିରେ କପଡ଼ା ଧୋଇବାକୁ ଧୋଇବାକୁ ଧୋଇବାକୁ ଧୋଇଥାଏ ଧୋଇବାକୁ ଫଳରେ କପଡ଼ା ଧୋଇବା ଦ୍ୱାରା ଏହିପରି ପାଣି କମ ଖର୍ଚ୍ଚ ହୁଏ ସଫା କପଡ଼ାକୁ ଖରାରେ ଖରା ହେଲେ ଖରାରେ ଶୁଖାଇ ଯଦି ବର୍ଷା ହୁଏ ତେବେ କପଡ଼ାକୁ ଆଣି ଘରେ ତାର ଟାଣି ତାର ଟାଣି ଶୁଖାଇଥାଉ